ଯଉ ପାଇପ୍ ମିସ୍ତ୍ରୀ ଆମର ଟିକେ ପାଇପ୍ ଆମର ଟିକେ ପାଇପ୍ଗୁଡ଼ା ସବୁ ଖରାପ ହେଇଗଲାଣି ପାଣି ଆସୁନି ପୁରା ଜାମ୍ ହେଇଗଲାଣି ଫାଟିଫୁଟା ଗଲାଣି ଟିକେ ସବୁ ବଦଳାବଦଳି କରିବାର ଅଛି ଆମ ଘର ଏ ରାମଗଡ଼ ହୁଁ ହୁଁ କନିକା ଛକ ମଙ୍ଗଳା ମନ୍ଦିର ପାଖ ପାଇପ୍ ସବୁ ଜାମ୍ ହେଇଗଲାଣି କେତେ ଜାଗାରୁ ପାଣି ଲିକ୍ କରୁଛି ଖରାପ ହେଇଗଲାଣି ସବୁ ସବୁ ଟିକେ ବଦଳାବୁଦୁଳି କରିବା ହାଁ ହଁ ହଁ ଯଉଟା ଚେଞ୍ଜ ହେବା କଥା ହେବ ଯଉଟା ବାକି ସବୁ ସଫା ହେବ ଟିକେ ପାଇପ୍ ଯଉଠି ଫାଟିଫୁଟା ଯାଇଥିବ ଟିକେ ତାକୁ ଇୟେ କରିବେ ଆଉ ପାଇପ୍ ନୂଆ ପାଇପ୍ ଲଗେଇବେ ଆଉ ଟ୍ୟାପ୍ଗୁଡ଼ା ବି ସବୁ ଜାମ୍ ହେଇଗଲାଣି ସେଗୁଡ଼ା ଟିକେ ଦେଖିବେ ଆଉ ନୂଆ ଟ୍ୟାପ୍ ଆଣି ଲଗେଇବା ଇନ୍ତିକି କରିବା ଆଉ

ଏବେ ଆସନ୍ତୁ ଆଗ ଦେଖିଦୁଖାକି ଯାଆନ୍ତୁ କେତେକଣ ଲାଗିବ ସେଇ ଅନୁସାରେ ତ କହିବାକୁ ପଡ଼ିବ ନା

ହଁ ଦିନବେଳେ ଆସିଲେ ଦେଖିବେନା ଆଉ ରାତିରେ ଆସିଲେ କଣ ଦେଖିବେ କଉଠି ଲାଇଟ୍ ଅଛି କଉଠି ନାହିଁ ହଁ ଟିକେ ବେଳ ଥାଉ ଥାଉ ଆସିଲେ ଭଲ ହେବ ଆଚ୍ଛା ହଉ ହଉ ଦେଖିକି ମୋତେ କହିବେ କେତେ କଣ ମଜୁରୀ କେତେ ପାଇପ୍ ଫାଇପ୍ ଲାଗିବ ଟ୍ୟାପ୍ ଲାଗିବ ସେଇ ଅନୁସାରେ ଆସିବେ ଆଉ ହଁ ହଁ ହୁଁ ହୁଁ ଆଚ୍ଛା ହଉ ରହିଲି ହଉ ହଉ ମୁଁ ରହିଲି ଆସିବ କାଲି